ହଁ ଆମ ଭଦ୍ରକ ଜିଲ୍ଲାରେ ଏକ କ୍ରିକେଟ୍ ଏକାଡ଼େମୀ ଅଛି ଯେଉଁଠିକି ଭଦ୍ରକରୁ ଭଦ୍ରକର ସବୁ ଅଞ୍ଚଳରୁ ବଛା ବଛା ପିଲା ଯେଉଁମାନେ ଭଲ କ୍ରିକେଟ୍ ଖେଳୁ ପ୍ରତି ଅଞ୍ଚଳରୁ ଭଲ କ୍ରିକେଟ୍ ଖେଳୁଥିବା ପିଲାଙ୍କୁ ସେଠାରେ ସିଲେକ୍ସନ ମାଧ୍ୟମରେ ଅଣାଯାଇଥାଏ ଓ ସେମାନଙ୍କୁ ଭଲ ଖେଳା ଶିଖାଇ ଆଉ ଯୋଉଁମାନେ ଭଲ ଖେଳନ୍ତି ସେମାନଙ୍କୁ ମଧ୍ୟ ରଞ୍ଜି ଟିମରେ ମଧ୍ୟ ସେମାନଙ୍କୁ ସିଲେକ୍ସନ କରାଯାଇଥାଏ ଖେଳିବା ପାଇଁ ଆଉ ଯଦି ସେମାନେ ଭଲ ସିଲେକ୍ସନ ମାନେ ଭଲ ଖେଳନ୍ତି ଭଲ ସ୍କୋର କିମ୍ବା ବୋଲିଂ କରନ୍ତି ତାହେଲେ ସେମାନଙ୍କୁ ମଧ୍ୟ ଆଗକୁ ଓ ମାନେ ନ୍ୟାସନାଲ୍ ଲେବୁଲରେ ଖେଳକୁ ମଧ୍ୟ ନିଆଯାଏ ନିଆଯିବାର ସମ୍ଭାବନା ମଧ୍ୟ ବାଟ ଫିଟାଯାଇଥାଏ ଏହାକୁ ମଧ୍ୟ ସେଠି ଏଠି ଆମର ପୁରାତନ ପ୍ଲେୟାର ମାନେ ଯେଉଁମାନେ ଆଗରୁ ଭଲ ଖେଳୁଥିଲେ ସେମାନେ ମଧ୍ୟ ଏହାକୁ କୋଚିଂ ଦିଅନ୍ତି ଆଉ କୋଚିଂ ଦେଇକି ସେମାନଙ୍କୁ ଭଲ ଦୌଡ଼ିବା ଯେମିତିକି ଭଲ ଜଣେ ବ୍ୟକ୍ତିଙ୍କୁ କେମିତି ଭଲ କରିପାରିବା ଯେମିତି ଜଣେ ଭଲ କିପିଙ୍ଗ କରିପାରିବ କିଏ ଭଲ ବୋଲିଂ କରିପାରିବ ଏଇ ଉପରେ ସେମାନେ ପ୍ରାଧାନ୍ୟ ଦେଇ ସେମାନଙ୍କୁ ଭଲ କୋଚିଂ ଦେଇଥାନ୍ତି ଏହାଦ୍ଵାରା ବଛା ବଛା ପିଲା ଆ ବଛା ହୋଇଥାନ୍ତି ଯାହା ମଧ୍ୟ ଅଧିକାଂଶ ଟାଇମରେ ଏଇ ପ୍ଲେୟାର ପ୍ଲେୟାରଙ୍କୁ ନେଇକି ଯଦି ଆମେ ଜିଲ୍ଲା ଜିଲ୍ଲାରେ ଭିତରେ ଯେତେବେଳେ ଆମର ଅ ଖେଳ ହୋଇଥାଏ ଏତେ ମଧ୍ୟ ଆମ ଭଦ୍ରକ ପିଲା ମଧ୍ୟ ସେଥିରେ ବହୁତ ପ୍ରକାରର ପ୍ରାଇଜ୍ ମଧ୍ୟ ଆଣନ୍ତି ଏ ମାନେ ଫାଇନାଲ ମ୍ୟାଚ୍ ଜିତିକି ସେମାନେ ମଧ୍ୟ ବହୁତ ଆମର ଜିଲ୍ଲାକୁ ଗର୍ବାନ୍ଵିତ କରିଛନ୍ତି ସେଥିପାଇଁ ଆମେ ବି ସେମାନଙ୍କ ପାଇଁ ବହୁତ ଗର୍ବିତ ଆଉ ଏମିତି ଯଦି ସେମାନେ ଏଇ ଯୋଉଁ ଖେଳ ଏକାଡ଼େମୀ ରହିବା ଦ୍ଵାରା ପ୍ରଶିକ୍ଷଣ କେନ୍ଦ୍ର ରହିବା ଦ୍ଵାରା ପିଲାମାନେ ବହୁତ ଉପକାର ପାଇପାରୁଛନ୍ତି ଏବଂ ସେମାନଙ୍କ ଖେଳକୁ ଅନ୍ୟମାନଙ୍କ ପାଖରେ ପହଁଞ୍ଚାଇ ପାରୁଛନ୍ତି ଲୋକମାନେ ସେଥିରେ ବହୁତ ମଧ୍ୟ ଆନନ୍ଦିତ ହେଉଛନ୍ତି